ହାଲୋ ମୁଁ କହିଲି ଆମର ଟିକେ ପୁରୀ ଆଉ ତାରିଣୀ ମନ୍ଦିର ଗଡ଼ଚଣ୍ଡୀ ମନ୍ଦିର ଏ ସବୁ ବୁଲିବାର ଥିଲା ଆଉ ଆପଣ ଟିକେ ବୁଲେଇଦେଇ ପାରିବେ କି ଆଚ୍ଛା ଭଲ ଜାଗା କେଉଁଟା ରହିବ ଟିକେ କହିପାରିବେ ପୁରୀ ପୁରୀରେ କ'ଣ କ'ଣ କେଉଁ କେଉଁ ଜାଗା ବୁଲିବା ପାଇଁ ଅଛି କହିଲେ ଏ ଆମେ ଆକ୍ଚୁଆଲି ଆମେ ଆକ୍ଚୁଆଲି ସେଠି ଦୁଇ ଦିନ ରହିବାକୁ ପ୍ଲାନ୍ କରିଛୁ ଦୁଇ ଦିନ ରହିବୁ ସବୁ ଜାଗା ବୁଲିବୁ

ଆଉ ତାପରେ କେଉଁଠିକୁ ଯିବା ପୁରୀ ପରେ

ତାପରେ ଆଜ୍ଞା ଆଜ୍ଞା ତାରିଣୀ କେଉଁ ଜାଗା କହିଲେ ଆଚ୍ଛା ଏଇଟା ପୁରୀଠୁ କେତେ ବାଟ ହେବ ଆଚ୍ଛା ପୁରୀଠାରୁ ତିନିଶହ କିଲୋମିଟର ଆଚ୍ଛା ଆଉ ଆଚ୍ଛା ଏ ସବୁ ଡିସଷ୍ଟାନ୍ସ ବହୁତ ଅଧିକ

ନାଇଁ ଆମର ଗାଡ଼ି ବ୍ୟବସ୍ଥା ହୋଇପାରିବ କି ନାହିଁ କହୁ ନାହାନ୍ତି ଗାଡ଼ିରେ ଯିବା ନା ସବୁଠିକୁ ମାନେ ଟ୍ରାନ୍ସପୋର୍ଟେସନ୍ଟା ଆମର ଆଚ୍ଛା ଆଉ ଆମର ଯେଉଁ ତାପରେ ଶାରଳା ପୁରୀ ଆଉ ଗୋଟେ କେଉଁଟା କହିଲେ ଘଟଗାଁ କହିଲେ ଆଉ କ'ଣ କ'ଣ ଜାଗା ଅଛି ବୁଲିବା ପାଇଁ ଭଲ ଜାଗା କଟକ ଆଚ୍ଛା କଟକ ଚଣ୍ଡୀ ମନ୍ଦିର ମାନେ ଏଇଟା କେଉଁ ଟ୍ରିପ୍ ପରେ ଆମେ ବୁଲିବା କହିଲେ ଶାରଳା ପରେ ପୁଣି ସେଇଠୁ ଏ କଟକ ଡିସଷ୍ଟାନ୍ସ କେତେ ହେବ

ତ କଟକରେ କ'ଣ କ'ଣ ଅଛି ବୁଲିବା ପାଇଁ କହିଲେ ଆଚ୍ଛା ଆଉ କ'ଣ ଅଛି ଧବଳେଶ୍ୱର ଆଚ୍ଛା ଆଚ୍ଛା ସେଗୁଡ଼ା କଣ ପାଖାପାଖି ଅଛି ନା ଦୂରରେ ଦୂରରେ ଅଛି ଇଏ କଣ ଇଏ ଯେଉଁ କହୁଛନ୍ତି ଗୋଟେ ଦିନରେ ସବୁ ଯାକ କଭର କରିହେବ ଆଜ୍ଞା ମାନେ କଟକଟା ଗୋଟେ ଦିନରେ ପୁରା କଭର ହେଇଯିବ ସବୁ ଯାକ ଆଚ୍ଛା ଆପଣଙ୍କର ଦୁଇ ଦିନରେ ସବୁ ଯାକ କଭର ହୋଇଯିବ

ଆଚ୍ଛା ହଉ ହଉ ହଉ ଠିକ୍ ଅଛି ମୁଁ ଆପଣଙ୍କୁ କଲ କରିକି ଜଣାଇବି